ହଁ ଆମେ ମାଛ ଧରୁ ମାଛ ଧରୁଥିବାରୁ ସେଗୁଡ଼ିକ ନାଁ ହେଉଛି ଆମର ରହିଲା ଚିଙ୍ଗୁଡ଼ି କଙ୍କଡ଼ା ବାଳିଆ ଶେଉଳ ରତା ମାଗୁର ରୋହି ଭାକୁର ଇଲିଶି ସେଇଠୁ ସେଗୁଡ଼ିକର କିଛି ପରିମାଣରେ ରୋହି ଅଧିକା ଧରିହୁଏ ଭାକୁର ଧରି ହୁଏ ଚିଙ୍ଗୁଡ଼ି ଧରି ହୁଏ ଏବଂ କଙ୍କଡ଼ା ବି ମଧ୍ୟ ଧରି ହୁଏ କଙ୍କଡ଼ା ଧରି ହୁଏ ସେଇଠୁ ସେଗୁଡ଼ିକ ଆମେ ଆଣି ବହୁ ପରିମାଣରେ ମାଛ ଧରୁ ଆମ ଗାଁ ପୋଖରୀରେ ଗାଁ ନଈରେ ନାଳରେ ସଠୁ ସମୁଦ୍ରରେ ମଧ୍ୟ ଆମେ ଯାଇ ଧରୁ ବନିସ ପକେଇ ଏଗୁଡ଼ିକୁ ଧରୁ ଏବଂ ଜାଲ ପକେଇ ଧରୁ ତ ଭଉଁରୀ ଫୋପଡ଼ା ଜାଲ ମାରିକି ଧରୁ ଭସା ଜାଲ ମାରିକି ଧରୁ ଏବଂ ସେଗୁଡ଼ିକ ଦାମ ରହୁଛି ରୋହି ଅତି କମ୍ରେ ଦୁଇଶହ ତିନିଶହ ଭଳିଆ ତିନିଶହ ହବ କିଲୋ ଭାକୁର ସେମିତି ହବ ଆମର ସେମିତି ତିନିଶହ ଚୁଙ୍ଗୁଡ଼ି ଚୁଙ୍ଗୁଡ଼ି ରେଟ୍ ଆଜ୍ଞା ସବୁଠୁ ଅଧିକ ଚାରିଶହ ଏବଂ କଙ୍କଡ଼ା ଦୁଇଶହ ପୋହଳା ପୋହଳା ରହିଲା ମ ବାଲି ଚିଙ୍ଗୁଡ଼ି ରହିଲା ସେଇଠୁ ଅନ୍ୟାନ୍ୟ ଇତ୍ୟାଦି କିଛି ମାଛ ଆମେ ଧରୁ ଆମ ଗାଁ ନଈରୁ ଏବଂ ତାକୁ ଆଣି ଆମେ ବିକ୍ରି କରୁ